ମାଛ ଧରିବା ପାଇଁ ଆମକୁ କିଛି ଦରକାର ନାହିଁ କିଛି ସେ ପ୍ରଥମେ ଗୋଟିଏ ବଡ଼ ଜାଲ ଦରକାର ଯଦି ବନ୍ଧରେ ଧରିବା ତା ନଦୀରେ ଧରିବା ତ ଆମେ ଗୋଟିଏ ବଡ଼ ଜାଲ ରଖିବା ଉଚିତ୍ କାରଣ ବଡ଼ ଜାଲ ହିଁ ଆଣିଲେ ଆମକୁ ବହୁତ ପ୍ରକାର ଠିକ୍ ହେବ ଆମ ସେ ହେଲେ ଆମେ କେବେ ହେଲେ ବି ଯଦି ବି ମାଛ ଧରିବା ପାଇଁ ପ୍ରସ୍ତୁତ ରହିବା ଦରକାର ମାଛ ଧରିବା ସମୟରେ ଜାଲ ନେଇଯିବା ଆଉ କିଛି ଖାଇବା ପାଇଁ ନେବା ଯେଉଁଥିରେ ସେ ମାଛମାନେ ଆସିବେ ଆମେ ପରସ୍ପରକୁ ଉତ୍ସାହିତ କରିବା ପାଇଁ ମାଛ ଧରିବା ସମୟରେ ବିଭିନ୍ନପ୍ରକାର ଗୀତ ଗାଉ ଓଡ଼ିଆ ଗୀତ ହିନ୍ଦୀ ଗୀତ ଏମିତି ପ୍ରକାର ବିଭିନ୍ନପ୍ରକାର ଗୀତ ଗାଇ ଆମେ ସମସ୍ତଙ୍କୁ ଉତ୍ସାହିତ କରିଥାଉ ଆଉ ଆମେ ସମସ୍ତେ ନିଜ ନିଜକୁ ଉତ୍ସାହିତ କରି ବହୁତ ପ୍ରକାର ମାଛଗୁଡ଼ିକ ଧରି ତାହା ଘରକୁ ଫେରିଥାଉ ଆମ ନଦୀରେ ଧରିବା ପାଇଁ ବହୁତ ଭଲ ଲାଗିଥାଏ କାରଣ ନଦୀରେ ଗଲେ ବଡ଼ ମାଛ ମିଳିଥାଏ ଆଉ ସଫଳ କରି ମାଛଧାରା ସଫଳ କରିବା ପାଇଁ ଆମକୁ ପ୍ରଥମେ ଦରକାର ଗଟେ ବଡ଼ ଜାଲ ଆଉ ଭଲସେ ଗୋଟେ ଭଲ ହୋଇଥିବା ଦରକାର ଖରାପ ନ ହୋଇଥିବା ଦରକାର ସେଥିପାଇଁ ଆମେମାନେ ପ୍ରଥମେ ଯାଇ ବଡ଼ ଜାଲ ଆଣି ତାହାକୁ ଠିକ୍ସେ ଲଗାଇ ତାହା ବାନ୍ଧିଦେବା ଆଉ ମାଛ ପରେ ତାକୁ ଆଣି ଆଣିବା ଆଉ ଗୀତ ଗାଇ ଗାଇ ଆମେ ଧରିଥାଉ ଓ ବୁଲି ବୁଲି ଯେତେବେଳେ ମାଛ ମିଳେ ସେତେବେଳେ ବହୁତ ଖୁସି ହୋଇ ଆମେ ଘରକୁ ଫେରୁ ଓ ତାହା ଆମ ଘରେ ରାନ୍ଧି ତାହା ବହୁତ ଖୁସିରେ ଆମେ ସମସ୍ତେ ଖାଇଲେ ଓ ତାହା ବହୁତ ଭଲ ଲାଗିଥାଏ ଆମ ସମସ୍ତଙ୍କୁ ଆଉ ଆମେ ସମସ୍ତେ ସଫଳ ହେବା ପାଇଁ ହେଉଛି ମାଛ ଧରା ହେଉଛି ଗୋଟିଏ ବହୁତ ବଢ଼ିଆ କାମ ସେଥିରେ ମଜା ବହୁତ ଲାଗିଥାଏ ଆଉ ସେ ଆମେମାନେ ପ୍ରସ୍ତୁତି ବହୁତ କମ୍ରେ ବି ଆମେ ବହୁତ ମାଛ ମିଳିଥାଏ ମାଛ କଣ୍ଟା ନେବୁ ନହେଲେ ଆମେ ଜାଲ ନେଇ ତାହା ବହୁତ ପ୍ରକାର ମାଛ ଆମେ ଧରିଥାଉ ଆଉ ଉତ୍ସାହିତରେ କଥା ମାନେ ଆମେ କହୁ ସମସ୍ତେ ନିଜ ନିଜକୁ ଉତ୍ସାହିତ କରି ତାହା ଆମେ ଆଣି ଗୀତ ଗାଇ ଆମେ ବିଭିନ୍ନପ୍ରକାର ଖେଳକୁଦ କରି ଆମେ ମାଛ ଧରି ଆସିଥାଉ ଘରକୁ ଆଉ ତାହା କରିଥାଉ